ହ୍ୟାଲୋ କିଏ କହୁଥିଲେ ହଁ ଭେରୀ ଗୁଡ଼୍ ଇଭିନିଙ୍ଗ୍ ହଁ କୁହନ୍ତୁ ଆଜ୍ଞା ଆଜ୍ଞା

ପ୍ରଥମେ ଦେଖନ୍ତୁ ମୁଣ୍ଡ ବୁଲାଇ ହେଉଛି ତ ସାଙ୍ଗେ ସାଙ୍ଗେ ତାଙ୍କୁ ଗୋଟେ କାମ କରିବେ ଲୁଣ ପାଣି ଲେମ୍ବୁ କରିକି ପିଅନ୍ତୁ ଯାହାହେଲେ ପ୍ରାଇମେରୀ ଟ୍ରି ଆମ୍ବୁଲାନ୍ସ ଆସିଲା ପର୍ଯ୍ୟନ୍ତ ଆମେ ତାଙ୍କୁ ପ୍ରାଇମେରୀ ଟ୍ରିଟମେଣ୍ଟ୍ଟା ଦିଅନ୍ତୁ ହଁ ତ ସେଇଆ କରିବେ ତା'ପରେ ତାଙ୍କର ଦେଖନ୍ତୁ ଯଦି ବ୍ଲଡ଼୍ ପ୍ରେସର୍ ଥାଇପାରେ ସେ ବ୍ଲଡ଼୍ ପ୍ରେସର୍ ମେଡ଼ିସିନ୍ ଖାଆନ୍ତି କି ବ୍ଲଡ଼୍ ପ୍ରେସର୍ ମେଡ଼ିସିନ୍ ମେଡ଼ିସିନ୍ ଖାଆନ୍ତି କି ଖାଆନ୍ତିନି ତ ଠିକ୍ ଅଛି ଆପଣ ଯଥାଶୀଘ୍ର ଆମ୍ବୁଲାନ୍ସ୍ ୱାନ୍ ଜିରୋ ଏଇଟ୍ କି ଫୋନ୍ କରିକି ବୁକ୍ କରନ୍ତୁ ଆଉ ଆମର ଏଠାରେ ବେଡ଼୍ ବି ଆଭେଲେବୁଲ୍ ଅଛି ଆଉ ଯଦି ବି ବେଡ଼୍ ଆଭେଲେବୁଲ୍ ନାଇଁ ଆମର ଏମରଜେନ୍ସୀରେ ବେଡ଼୍ ରହୁଛି ଆଣିକି ତା'କୁ ପ୍ରଥମେ କାଜୁୟାଲିଟିରେ ଜଏନ୍ କରିଦେବା ତା'ପରେ ତାଙ୍କର ବ୍ଲଡ଼୍ ପ୍ରେସର୍ ସୁଗାର୍ ଲେବୁଲ୍ ଚେକ୍ କରିବେ କରିକି ତା'ପରେ ନେକ୍ସଟ୍ ଟ୍ରିଟମେଣ୍ଟ୍ କରିବେ ଯଦି ଦରକାର ପଡ଼ିବ ତାଙ୍କୁ ଆଡ଼ମିସନ୍ କରିବାକୁ ପଡ଼ିବ ଆଉ ଯଦି ସେତିକି କଣ୍ଡିସନ୍ କ୍ରିଟିକାଲ୍ ଅଛି ତାଙ୍କୁ ଆଇସିୟୁରେ ବି ଦରକାର ପଡ଼ିଲେ ରଖିବାକୁ ପଡ଼ିବ ତ ଆପଣ ସେହି ହିସାବରେ ପ୍ରିପେୟାର୍ ହେଇକି ଆସନ୍ତୁ ବାକି ତାଙ୍କ ରହିବା ଜିନିଷ ବି କେତେ ନେଇକି ଆସନ୍ତୁ ଆଉ ତାଙ୍କ ସାଙ୍ଗରେ କିଏ କିଏ ଆସିବେ ଆଜ୍ଞା ହଁ ହଁ ହଁ ଆଜ୍ଞା ଆଜ୍ଞା ଆଜ୍ଞା

ଆଜ୍ଞା ଆଜ୍ଞା ହଁ ନିଶ୍ଚିତ ମେଡ଼ିକାଲ୍ରେ ବି ବହୁତ ପ୍ରକାର ସୁବି ହଁ ହଁ କୁହନ୍ତୁ ଆଜ୍ଞା ଆଜ୍ଞା ହଁ ହଁ ନାଇଁ ପ୍ରଥମେ ତାଙ୍କୁ ପ୍ରାଇମେରୀ ଟ୍ରିଟମେଣ୍ଟ୍ ଦିଅନ୍ତୁ ନହେଲେ ଆପଣ ଯଥାଶୀଘ୍ର ଆଉ ଲେଟ୍ ନ କରିକି ତାଙ୍କୁ ଆମ୍ବୁଲାନ୍ସରେ ନେଇ ଆସନ୍ତୁ ଏଠାରେ ଆମର ବହୁତ ପ୍ରକାର ଷ୍ଟାଫ ଅଛନ୍ତି ଆପଣ ମାନେ ପେସେଣ୍ଟ୍ ପାଇଁ କିଛି ଅସୁବିଧା ହେବନି ଟ୍ରିଟମେଣ୍ଟ୍ ଭଲ ଭାବରେ ପାଇ ପାରିବେ ଓକେ ଓକେ ଧନ୍ୟବାଦ ଓକେ ୱେଲକମ୍